ହ୍ୟାଲୋ ସାଙ୍ଗ ଜାଣିଛୁ କାଲି ସନ୍ଧ୍ୟାବେଳେ ମୋ ସ୍ୱାମୀଙ୍କ ସହିତ ଯାଉଥିଲି ବଜାରକୁ ସେଠି ଗୋଟେ ମାର୍କେଟ ଅଛି କମ୍ପ୍ଲେକ୍ସ ତାରିଣୀ ବସ୍ତ୍ରାଳୟ ଗଲାବେଳେ ଦେଖିଲି ଗୋଟେ ଶାଢ଼ୀଟେ ଟଙ୍ଗା ହେଇଛି ବହୁତ ଭଲ ଲାଗିଲା ସ୍ୱାମୀଙ୍କି କହିଲି ଚାଲୁନ ସେ ଶାଢ଼ୀଟା ଟିକିଏ ଆଣିବା ସେ ମନା କଲେ ଫାଷ୍ଟ ତାପରେ କହିଲେ ହଉ ହଉ ଚାଲ ଦେଖିବା ଆଉ ଦେଖିଲା ବେଳକୁ ବହୁତ ସୁନ୍ଦର ଭାବୁଥିଲି କି ବହୁତ ରେଟ୍ ହେଇଥିବ ହଜାର ଦୁଇହଜାର କି ତିନିହଜାର ହେଇଥିବ ଦେଖିଲା ବେଳକୁ ପାଞ୍ଚଶହ ଟଙ୍କା ନେଇକି ଆସିଲି ଆଉ କଲରଟା କଲରଟା ତାର ମେରୁନ କଲର ବଢ଼ିଆ ଲାଗୁଛି ତାର ପଣତରେ ଷ୍ଟୋନ୍ ଫିଟିଙ୍ଗ ହେଇଛି ବଡ଼ିସାରା ବି ଷ୍ଟୋନ୍ ଫିଟିଙ୍ଗ ହେଇଛି ଭଲ ଲାଗୁଛି ଶାଢ଼ୀଟା ଯିଏ ଦେଖୁଛନ୍ତି ସେ ବି କହୁଛନ୍ତି ଭଲ ତୁ ଆଣିବୁ ଠିକ ଅଛି ଆଣିବୁ ଯଦି ମୋତେ ତାହେଲେ କଲ୍ କରିବୁ ମୁଁ ସେଇଠି ରହୁଛି ତାରିଣୀ ବସ୍ତ୍ରାଳୟ ପାଖରେ ସାଙ୍ଗ ହେଇକି ମିଶିକି ଆଣିବା ଆଉ ଠିକ ଅଛି ରଖୁଛି